ଆମ ଅଞ୍ଚଳରେ ପରିବହନ ସୁବିଧା ଯେମିତିକି ବସ ଵସଷ୍ଟାଣ୍ଡକୁ ଯିବାପାଇଁ ହେଲେ ଆମ ଗାଁ ଠାରୁ ବସଷ୍ଟାଣ୍ଡ ତିନି କିଲୋମିଟର ସେଇଠୁ ବସଷ୍ଟାଣ୍ଡ ହୋଇକି ଯିବା ପାଇଁ ଅଧାଲୋକ ଚାଲିକି ଯାଆନ୍ତି ଆଉ ଅଧାଲୋକ କାହାର ବାଇକଟେ ଅଛି ବାଇକ ନେଇକି ଯାଆନ୍ତି ଆଉ ନହେଲେ ଅଟୋ ଭଡ଼ା କରିକି ଯାଆନ୍ତି ଯେମିତି ହେଲେ ଅଟୋ ଭଡ଼ା କରିକି ବସଷ୍ଟାଣ୍ଡ ଯିବ ଵସଷ୍ଟାଣ୍ଡରୁ ଯେଉଁଠିକି ମାନେ କୁଆଡ଼େ ତ ବୁଲିବାକୁ ଯିବ କିଏ ବାହାରକୁ ଯିବ କିଏ ରଣପୁର କିଏ ଏ ପିକନିକ ସ୍ପଟ କି କୋଉଁଠିକି ଯିବ ବୁଲିବାକୁ ସେଇଠୁ ପୁଣି ବସକୁ ଅପେକ୍ଷା କରିବାକୁ ପଡ଼ିବ ବସ୍ ଯଦି ଫେଲ୍ ହୋଇଯିବ ପୁଣି ଅଟୋ ଭଡ଼ା କରିକି ଯିବ ଯେଉଁ ଜାଗାକୁ ଯିବାକୁ ଚାଁହୁଥିବ ସେ ଜାଗାକୁ ଅଟୋ ଭଡ଼ା କରିକି ଯିବ ଆଉ ଯଦି ବା ବସ ଥିବ ସେ ବସରେ ଯିବ ଏମତି ଆମ ଘରେ ଏମତି ସୁବିଧା ସବୁ ଅଛି